ହେଲୋ ମଦନ ବାବୁ କହୁଥିଲେ କି ଟ୍ରାଭେଲସ୍ରୁ ଗୋଟେ ଫଶିଯାଇଛି କ'ଣ କରିବି ଅଫିସ୍ ଟାଇମ୍ ହେଲାଣି କିନ୍ତୁ ଟ୍ରାଫିକରେ ଫଶିଯାଇଛି ଆପଣଙ୍କର କୌଣସି ସାହାଯ୍ୟ ଟିକେ ପାଇପାରିବି କି ଟିକେ ଗାଡ଼ି ଫାଡ଼ି ବ୍ୟବସ୍ଥାରେ କି ଆପଣଙ୍କ ପାଖରେ କୌଣସି ନମ୍ବର୍ ଥିବ ମତେ ଟିକେ ଦେଇପାରିବେ ମୁଁ ତାଙ୍କ ସହିତ ଟିକେ ଯୋଗାଯୋଗ କରିପାରନ୍ତି ଆଜ୍ଞା ଆଚ୍ଛା ଆଚ୍ଛା ନା ମୁଁ ପୁରା ଫଶିଯାଇଚି ତ ଟ୍ରାଫିକ୍ରେ ମୋ ଅଫିସ୍ ଟାଇମ୍ ହୋଇଗଲାଣି ହୁଁ କେନ୍ଦ୍ରାପଡ଼ା ଟ୍ରାଫିକ୍ରେ ଫଶିଯାଇଛି ଯଦି ଟିକେ ସାହାଯ୍ୟ କରିପାରନ୍ତେ ହଁ ତାହେଲେ ମୁଁ ଟିକେ ଉପକୃତ ହୁଅନ୍ତି ଅପଣଙ୍କ ଦୟାରେ ବୁଝିଲେ କି ହଁ ସାର୍ ଟିକେ ଯୋଗାଯୋଗ କରନ୍ତୁ ଆଉ କ'ଣ କରିବା ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଠିକ୍ ଅଛି